ଆଜିକାଲି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ଗୁଡ଼ିକ ମଧ୍ୟରୁ ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ୟୁଟ୍ୟୁବ୍ ଟୁଇଟର ଇତ୍ୟାଦି ଏସବୁ ମନୋରଞ୍ଜନ ପାଇଁ ବ୍ୟବହାର କରାଯାଇଥାଏ ଏବଂ ଫୋନ୍ ପେ' ପେଟିଏମ୍ ଜିପେ' ଏୟାରଟେଲ୍ ପେ' ଭଳି ଆପ୍ ଗୁଡ଼ିକୁ ଟଙ୍କା ପଇସାର କାରୋବାରରେ ଲଗା ଯାଇଥାଏ ଏହା ବ୍ୟତୀତ ହଟଷ୍ଟାର୍ ନେଟଫ୍ଲିକ୍ସ ଅମାଜନପ୍ରାଇମ୍ ଜିଓ ସିନେମା ଭଳିଆ ଆପ୍ ଗୁଡ଼ିକୁ ଚଳଚ୍ଚିତ୍ର ଓ ଧାରାବାହିକ ଦେଖିବା ବିମୁକ୍ତେ କାର୍ଯ୍ୟରେ ଲଗା ଯାଇଥାଏ ସ୍ମାର୍ଟ୍ ଫୋନ୍ ଦ୍ଵାରା ଆମେ ଦୁରାନ୍ତରେ ଥିବା ବନ୍ଧୁ ପରିଜନ ମାନଙ୍କୁ ଅତି ସହଜରେ ଦେଖିପାରୁଛୁ ସେମାନଙ୍କର ଭଲ ମନ୍ଦ ଜାଣିପାରିବା ଜରୁରୀ ସୂଚନା ପଠାଇ ପଠାଇଥାଉ ପିଲାମାନେ ଏହାର ଅତ୍ୟଧିକ ବ୍ୟବହାର କରିବା ଦ୍ଵାରା ଅଭ୍ୟସ୍ତ ହୋଇ ନିଜ ଶରୀର ଏବଂ ମାନସିକ ସ୍ତରରେ କ୍ଷତି ଘଟାଇଥାନ୍ତି ଏହାକି ଦୁର୍ଭାଗ୍ୟଜନକ କଥା ଅଟେ